ହ୍ୟାଲୋ ମୁଁ ଆଜ୍ଞା କହୁଥିଲି ପ୍ରସନ୍ନ ପ୍ରସନ୍ନ ପାଟ୍ଟଶାଣୀ ଆପଣ ଗୋଲାପ ଦିଦି କହୁଛନ୍ତି ତ ବ୍ୟାଙ୍କ ଦିଦି ତ ଦିଦି ମୋର ଗୋଟେ ନାତୁଣୀ ଅଛି ଛୋଟ ପିଲାଟିଏ ଛଅ ସାତ ବର୍ଷ ହେବ ତାକୁ ତା ନାଁରେ ଗୋଟେ ମୁଁ ବ୍ୟାଙ୍କରେ ଖାତା ଖୋଲିବାକୁ ଚାହୁଁଛି ଆଉ ସେଥିପାଇଁ କ'ଣ କ'ଣ ସବୁ ଦରକାର ଟିକେ ମୋତେ କହିଲେ ହଁ ଦିଦି ମୁଁ ତା ଜେଜେବାପା ମୁଁ ତା ମାନେ ଅଭିଭାବକ ହେଇକିରି କରିପାରିବିନି ଖୋଲିପାରିବିନି ତା'ର ମାଆ ବାପା ଅଛନ୍ତି

ହଉ କେଉଁ କେଉଁ ଯୋଜନା କହିଲେ ହଁ ଦିଦି ସେଇଟା ତ ମୋତେ କିଏ ଗୋଟେ କହୁଥିଲା ଆମର ଏଇଠି କରିଛି ବୋଲି ସିଏ କ'ଣ ମୁଁ ତା'ର କିଛି ଜାଣିନି ବା

ଦିଦି ସତ କଥା କହିବାକୁ ଗଲେ ତା'ର ଗୋଟେ ମେଧାବୃତ୍ତି ମିଳିବ ଆଉ ତା'ର ପଇସା ମିଳିବ ସ୍କୁଲ୍ରୁ ଗୋଟେ ମେଧାବି ବୃତ୍ତି ଯେଉଁ ମିଳେନି ପିଲାଙ୍କୁ ସେଇଟା ଗୋଟେ ମିଳିବ ତ ପଇସା ମିଳିବ ତା'ର ଗୋଟେ ଖାତା ବ୍ୟାଙ୍କରେ ଗୋଟେ ଖାତା ଥିବା ଦରକାର ତ ସେଥିପାଇଁ ମୁଁ ଚାହୁଁଥିଲି ତା'ର ଗୋଟେ ଖାତା ଖୋଲିବା ପାଇଁ ଦିଦି ହାଁ ଦିଦି ପିଲାକୁ ସାଙ୍ଗରେ ନେବି ନା ପିଲା ନ ଗଲେ ଚଳିବ ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା ଧନ୍ୟବାଦ